ଭାରତର ସବୁଠାରୁ ଲୋକପ୍ରିୟ କ୍ରୀଡ଼ା ମଧ୍ୟରେ ହକି ଏବଂ କ୍ରିକେଟ୍ ସ୍ଥାନ ପାଇଛି ଧ୍ୟାନଚାନ୍ଦ ହକିରେ ଭାରତକୁ ବିଶ୍ଵକପ୍ ଆଣି ଦେଇଛନ୍ତି ଏବଂ ସଚିନ ତେନ୍ଦୁଲକର କ୍ରିକେଟ୍ରେ ବହୁତ ଭଲ ଖେଳାଳି ଅଟନ୍ତି ସେ ଭାରତରତ୍ନରେ ଭୂଷିତ ହୋଇଅଛନ୍ତି